ଆମର ଆଜ୍ଞା ବହୁତ ପର୍ବପର୍ବାଣୀ ଅଛି ସବୁଠାରୁ ପର୍ବପର୍ବାଣୀ ଭିତରେ ଆମର ଶ୍ରେଷ୍ଠ ହେଲା ଆଜ୍ଞା ପୁରୀ ରଥ ଯାତ୍ରା ପୁରୀକି ବହୁତ ଶ୍ରଦ୍ଧାଳୁ ବହୁତ ବି ଦୂର ଦୁରାନ୍ତରରୁ ଲୋକ ଆସନ୍ତି ବର୍ଷକର ଥରେ ପୁରୀ ରଥ ଯାତ୍ରା ହୁଏ ସେଥିପାଇଁ ସମସ୍ତେ ପୁରୀକୁ ବହୁତ ମାନନ୍ତି ଆଉ ଆମର ବି ଓଡ଼ିଶାରେ ବହୁତ ପର୍ବପର୍ବାଣି ତୀର୍ଥସ୍ଥଳୀ ଜାଗା ଅଛି ଆମର ଅଛି ଆଜ୍ଞା ଆମେ ପ୍ରଥମେ ହେଲା ଘଟଗାଁ ତାରଣୀ କେଉଁଝର ଜିଲ୍ଲାର ହେଲା ଭୀମକୁଣ୍ଡ କେଶରୀକୁଣ୍ଡ ତାପରେ ହେଉଛି ଆମର ରହିଲା ଏପଟେ ବିରଜା ଯାଜପୁର ତାପରେ ରହିଲା ଆମର ଭଦ୍ରକ ଆଜ୍ଞା ହେଉଛି ଆଖଣ୍ଡଳମଣୀ ଆଉ ଆମର ରହିଲା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଆଉ ତାପରେ ରହିଲା ଆଜ୍ଞା ଆମର ଛତିଆ ଏଇ ଭଳି ଆଜ୍ଞା ଆମର ବହୁତ କିଛି ଅଛି ତୀର୍ଥସ୍ଥାନ ଯେଉଁଠିକି ଆମ ମନ ଖୁସି କରିପାରୁ ଆଉ ଆମ ଗାଁରେ ବି ଆଜ୍ଞା ରଥଯାତ୍ରା ହୁଏ ଆମ ଗାଁରେ ବି ପିଲାଛୁଆ ବହୁତ ଆଡ଼ୁ ଲୋକ ଆସନ୍ତି ରଥ ଦଉଡ଼ି ଧରିକି ବି ମାଉସୀ ଘରକୁ ଯାଆନ୍ତି ଟାଣି ଟାଣି ପୁଣି ତାପରେ ଆର ସପ୍ତାହକୁ ପୁଣି ମାଉସୀ ଘରୁ ଠାକୁରଙ୍କୁ ଧରିକି ମନ୍ଦିରରେ କରନ୍ତି ସେଥିପାଇଁ ଆମେ ଚାରିଆଡ଼େ ବୁଲୁ ଆମର ରହିଲା ବ୍ରହ୍ମପୁର ଆଜ୍ଞା ତାରା ତାରିଣୀ ଯାତ୍ରା ଆଉ ଆମର ରହିଲା ହେଉଛି ସମ୍ବଲପୁର ମାଆ ସମଲେଇ ଆଉ ରହିଲା ଆମର ହେଉଛି ଆଜ୍ଞା କରଞ୍ଜିଆରେ ରହିଲା ଆମର ଆଜ୍ଞା ଖିଚିଙ୍ଗ କୀଚକେଶ୍ଵରୀ ଏମିତି ଆଜ୍ଞା ଆମର ସବୁକିଛି ବହୁତ ଜାଗାରେ ଓଡ଼ିଶାରେ ବହୁତ ତୀର୍ଥସ୍ଥଳୀ ଅଛି ସବୁ ଆଡ଼ୁ ଲୋକ ଆସନ୍ତି ମନ ଭୋଗକରି ୟୁଜ୍ କରନ୍ତି ଆଉ ଆଜ୍ଞା ଆମର ଗୋଟେ ପରମ୍ପରା ରହିଛି ଯେବେବି ଆମର ପର୍ବପର୍ବାଣି ହୁଏ ବହୁତବି ସାଂସ୍କୃତିକ କାର୍ଯକ୍ରମ ହୁଏ ବହୁତ ହସଖୁସି ନାଚଗୀତ ଲୋକ ବି ଆସନ୍ତି ବହୁତ ସାଂସ୍କୃତିକ କଥା ବି ହୁଏ